ମୁଁ ଯେତେବେଳେ କିଛି ଲେଖାଲେଖି କରେ ସେତେବେଳେ କିଛି ଉତ୍ତମ ଚରିତ୍ରକୁ ଆଖି ଆଗରେ ରଖି ମୁଁ ଲେଖାଟି ଆରମ୍ଭ କରେ ଧରନ୍ତୁ ଯେଉଁ ମହା ମୁନିଷି ମାନେ ଆମର ଥିଲେ ଚରିତ୍ରବାନ ଲୋକଗୁଡ଼ିକ ଆଉ ଯେଉଁ ଆଦର୍ଶଗତ ଲୋକ ଧରନ୍ତୁ ମହାତ୍ମା ଗାନ୍ଧୀ ହେଲେ ଗୋପବନ୍ଧୁ ହେଲେ ଆଉ ଐତିହାସିକ ଦୃଷ୍ଟିକୋଣରୁ ଆପଣଙ୍କ ଶିବାଜୀ ହେଲେ ରାଣାପ୍ରତାପ ହେଲେ କିମ୍ବା ପୌରାଣିକ ଦୃଷ୍ଟିରୁ ରାମ ହେଲେ କୃଷ୍ଣ ହେଲେ ଏହିଭଳି ଚରିତ୍ରକୁ ମୋତେ ବହୁତ ଭଲ ଲାଗେ ଏବଂ ଏଇ ଚରିତ୍ର ପଢ଼ିକି ଲେଖାଲେଖି କରିବା ତଥା ତା'କୁ ଇଏରେ ପ୍ରକାଶ କରିବାକୁ ମୋତେ ବହୁତ ଭଲ ଲାଗେ ଆଉ ମୋର ସେମିତି କିଛି ନିର୍ଦ୍ଦିଷ୍ଟ ପ୍ରକିୟା ନାହିଁ କିନ୍ତୁ ସାଧାରଣତଃ ଏହିସବୁ ଜିନିଷ ଉପରେ ମୁଁ ଟିକେ ଗୁରୁତ୍ୱ ଦିଏ ଆଉ ସମାଜ ମଣିଷ ବିଷୟରେ ମୁଁ ବାସ୍ତବ ଚିତ୍ରଟାକୁ ବେଶି ଆଣେ ଯେଉଁ ଜିନିଷଟା ଲୋକଙ୍କ ମନରେ ଗୋଟେ ସଂଶୟ ସୃଷ୍ଟି କରିବ ଭୁଲ ମେସେଜ୍ ଦେବ ସେଭଳି ଲେଖା ମୁଁ ପସନ୍ଦ କରେ ନାହିଁ